ହ୍ୟାଲୋ ନମସ୍କାର ଆଜ୍ଞା ବର୍ତ୍ତମାନ ଦେଖ ଦେଖିବାକୁ ଗଲେ ସବୁଠୁ ଭଲ ବଡ଼ ଖେଳ କ୍ରିକେଟ୍ କ୍ରିକେଟ୍ ଖେଳ ପିଲାମାନେ ଭଲ ପାଆନ୍ତି ଆମ ଓଡ଼ିଶା ନାଇଁ ଆମ ଭାରତବର୍ଷର ଭାରତବର୍ଷ ବାହାରେ ଇଣ୍ଟରନେସନାଲରେ ମଧ୍ୟ ସବୁଠୁରୁ ବର୍ତ୍ତମାନ କ୍ରିକେଟ୍ ଖେଳ ସବୁଠୁ ସମସ୍ତେ ଭଲ ପାଆନ୍ତି ସେଇଟା ଭାଇ ପିଲାମାନେ ସମସ୍ତେ କ୍ରିକେଟ୍ ଖେଳରେ ବ୍ୟସ୍ତ ଏବଂ ଧ୍ୟାନ ଦିଅନ୍ତି ଭଲ ପାଆନ୍ତି କାଷ୍ଟରେ ଗାଁରେ ଗାଁ ସ୍କୁଲ୍ରେ ଗାଁରେ ଖେଳନ୍ତି ତାପରେ ପଞ୍ଚାୟତ ଯାଆନ୍ତି ତାପରେ ବୋଲକସ୍ତ ଯାଆନ୍ତି ତାପରେ ଡିଷ୍ଟ୍ରିକ୍ଟ୍ ଯାଆନ୍ତି ତାପରେ ଯାଆନ୍ତି ତାପରେ ରାଜ୍ୟସ୍ତ ଯାଆନ୍ତି ତାପରେ ରାଜ୍ୟ ବାହାର ଯାଆନ୍ତି ସେମାନେ ଏଇମାନେ ମଧ୍ୟ ଖେଳ କରିବା ପାଇଁ ତାଙ୍କ ଗୋଟେ କୋର୍ସ ଦରକାର କୋର୍ସ ଜଏନ୍ କରାଯାଏ ପଇସା ପତ୍ର ଲାଗେ ବ୍ୟାଟ୍ ଲାଗେ ବଲ୍ ଲାଗେ ସବୁ ଦେବାକୁ ପଡ଼ୁଛି ହୁଁ ପିଲାମାନେ ଆଜିକାଲି ସବୁଠୁ କ୍ରିକେଟ୍ରେ ବେଶୀ ଉତ୍ସାହ ଉତ୍ସାହ ଅଛନ୍ତି ଆଉ ସେଇଟା ଗୋଟେ ସବୁଠୁ ବଡ଼ ଖେଳ ରୂପେ ସମସ୍ତେ ଦେଖନ୍ତି

ଉପଭୋଗ କରନ୍ତି ଆଉ କ୍ରିକେଟ୍ ଖେଳି ସବୁଠାରୁ ବଡ଼ ଖେଳ ବୋଲିକିରି ଖାଲି ଇଣ୍ଡିଆରେ ନାଇଁ ଭାରତବର୍ଷ ଇଣ୍ଡିଆ ବଲେ ଭାରତବର୍ଷ ଗୋଟେ କଥା ହୁଁ ବାହାରେ ମଧ୍ୟ ସବୁ ବାହାର ରାଜ୍ୟରେ ମଧ୍ୟ ଏହି ଖେଳ ଗୁରୁତ୍ୱପୂର୍ଣ୍ଣ

କ୍ରିକେଟ୍ ହିଁ ସବୁଠାରୁ ଭଲ ଖେଳ ସେଠାରେ ପିଲାମାନେ ଏ ଖେଳକୁ ଅତି ଇଛୁକରେ ଉତ୍ସାହ କରୁଛନ୍ତି ଆଉ ସେମାନେ ସେଇ ଖେଳରେ ଖଳୁଛନ୍ତି ହଁ ଏହା ହିଁ

ପିଲାମାନଙ୍କର ସ୍ୱପ୍ନ ପିଲାମାନେ ଏହି ଖେଳ ଖେଳକୁ ବୋଲିକରି ଦଉଛନ୍ତି ଏହି ଖେଳରେ ହଉ ସବୁ ବଡ଼ ଖେଳ ଆଉ ସମସ୍ତେ ଖେଳୁଛନ୍ତି ବାସ୍ ମୁଁ କହୁଛି